ଓଡିଶାର ମନୋରଞ୍ଜନର ସବୁଠାରୁ ଲୋକପ୍ରିୟ ରୂପ ହେଲା ପାଲା ଯେଉଁଟାକି ପାଲା ପାଲା ଦାସକାଠିଆ ଏବେ ସବୁ ଲୋପ ପାଇଗଲାଣି ପାଲା ଦାସକାଠିଆ ଆଉ କେହି କରୁନାହାନ୍ତି ମୁଁ କହିବି କି ଏବେ ଯେଉଁ ଏବେ ଯଦି ଆମେ ପାଲା ଆଉ ଦାସକାଠିଆ କରିବା ତା'ହେଲେ ଓଡ଼ିଶା ପୁରୁଣା ସଂସ୍କୃତିକୁ ଆମେ ବଜାୟ ରଖି ପାରିବା